ଟଲିଉଡ଼୍ରେ ଭାରତର ଫ୍ୟାସନ୍ ଟଲିଉଡ଼୍ ଦ୍ଵାରା ଭାରତର ଫ୍ୟାସନ୍ ଟ୍ରେଣ୍ଡ ସବୁଠି ପ୍ରଭାବିତ କରିଛି କାରଣ ଟଲିଉଡ଼୍ରେ ପ୍ରାୟତଃ ଅଭିନେତ୍ରୀମାନେ ପାରମ୍ପାରିକ ଶାଢ଼ୀ ଲେହେଙ୍ଗା ଚୋଲୀ ଇତ୍ୟାଦି ପିନ୍ଧି କରି ବାହାରିଥାଆନ୍ତି ଯାହାକି ଦେଖିବାକୁ ଭଲ ଲାଗିଥାଏ ଏବଂ ପରିବାର ସହିତ ଚଳଚିତ୍ରଗୁଡ଼ିକ ଦେଖିହୁଏ ଏବଂ ତାଙ୍କର ବେଶଭୁଷା ଆଉ ଶୈଳୀ ସବୁ ପାରମ୍ପରିକ ଥିବାରୁ ଭଲ ଲାଗେ ମୋତେ ଆଉ ବିଭିନ୍ନ ଚଳଚିତ୍ର କିମ୍ବା ଚରିତ୍ର ମ ମୋତେ ମଧ୍ୟ ପ୍ରଭାବିତ କରିଛି ଆଉ ସେଥିରେ ଦେଖା ଯାଉଥିବା ଅଭିନୟଗୁଡ଼ିକ ତା ସହିତ ତାଙ୍କର ବେଶଭୁଷା ଶୈଳୀ ମଧ୍ୟ ବିଭିନ୍ନ ସବୁ କ୍ଷେତ୍ରରେ ଗ୍ରହଣୀୟ ହୋଇପାରିଛି ତେଣୁ ସେଗୁଡ଼ିକ ଦେଖି ମୋତେ ଭଲ ଲାଗିଲା ମୁଁ ମଧ୍ୟ ତାହା ଦେଖି ପ୍ରଭାବିତ ହୋଇଥିଲି ତାଙ୍କର ଯେଉଁ ଅଭିନେତାମାନେ ସବୁବେଳେ ପାରମ୍ପରିକ ଧୋତି ଏବଂ ସ୍ତ୍ରୀ ଯେଉଁ ଅଭିନେତ୍ରୀମାନେ ସେମାନେ ସାଧାରଣତଃ ସାଲୁଆର୍ ଚୁଡ଼ିଦାର୍ ଏବଂ ଯେମିତିକି ଯାହା ଦେଖିବାକୁ ଭଲ ଲାଗେ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ଏବଂ ପାରମ୍ପାରିକ ବେଶଭୁଷା ଶୈଳୀରେ ଆସିଥାଆନ୍ତି ସେଗୁଡ଼ାକ ଦେଖିବାକୁ ମଧ୍ୟ ଭଲ ଲାଗେ ଏବଂ ସେଗୁଡ଼ିକ ସମସ୍ତଙ୍କ କ୍ଷେତ୍ରରେ ଗ୍ରହଣୀୟ ମଧ୍ୟ ଆଉ ମୁଁ ସେଗୁଡ଼ିକ ଦେଖି ମଧ୍ୟ ଚେଷ୍ଟା କରିଥିଲି ସେଇ ସେଇ ପ୍ରକାରର ବେଶଭୁଷା ବିଶିଷ୍ଟ ସେଇ ପ୍ରକାରର ଡ୍ରେସ୍ ତିଆରି କରିବାକୁ ମୁଁ ମଧ୍ୟ ନିଜେ ଚେଷ୍ଟା କରିଥିଲି ମୁଁ ଗୋଟେ ସାଲୁଆର୍ ତିଆରି କରିବାକୁ ଦିନେ ଚେଷ୍ଟା କରିଥିଲି ଅବଶ୍ୟ କିଛି କ୍ଷେତ୍ରରେ ସେଟା ସଫଳ ହୋଇ ପାରିନଥିଲା ତଥାପି ମୁଁ ଚେଷ୍ଟା କରିଥିଲି ସେମିତି ଗୋଟିଏ ଦେଖି ପ୍ରଭାବିତ ହୋଇଥିଲି ତେଣୁ ମୁଁ ମଧ୍ୟ ଚେଷ୍ଟା କରିଛି ସେ ସବୁ ମୋତେ ଭଲ ଲାଗିଛି ତାର ଯେହେତୁ ପାରମ୍ପାରିକ ଶୈଳୀରେ ସେମାନେ ବେଶଭୁଷା ଆଭୂଷଣ ପିନ୍ଧିକି ବାହାରନ୍ତି ଏବଂ ସେଗୁଡ଼ାକ ସବୁ କ୍ଷେତ୍ରରେ ଗ୍ରହଣୀୟ ମୋତେ ମଧ୍ୟ ସେଗୁଡ଼ାକ ବିଶେଷ ପ୍ରଭାବିତ କରିଛି ଏବଂ ଭଲ ଲାଗିଛି